ଏହା ଦ୍ୱାରା ବିଭିନ୍ନ ଭାଗ୍ୟ ମଧ୍ୟରେ ସଂସ୍କୃତ ବିନିମୟ ଏବଂ ଯୋଗାଯୋଗରେ ଓଡ଼ିଆ ଭାଷା ଭୂମିକା ଗ୍ରହଣ କରେ ଓଡ଼ିଆ ଭାଷା ଆମ ମାତୃଭାଷା ଓଡ଼ିଆ ଭାଷା ସଂସ୍କୃତ ଭାଷା ଅଟେ ଓଡ଼ିଶାରେ ଓଡ଼ିଶାରେ ଓଡ଼ିଆ ଭାଷା ଆମେ ମାତୃଭାଷା ରୂପରେ ଗ୍ରହଣ କରୁ ଓଡ଼ିଆକୁ ଆମେ ବେଶୀ ପ୍ରାଧାନ୍ୟ ଦଉ ଓଡ଼ିଆ ହେଉଛି ଆମର ସଂସ୍କୃତ ଭାଷା ଓଡ଼ିଆରେ ଓଡ଼ିଶାର ବାର ମାସରେ ତେର ପର୍ବ ସେଥିମଧ୍ୟରୁ ରଜଦୋଳି ମାର ପୂର୍ଣ୍ଣିମା ତିକ ଦୀପାବଳିୀ ମାର୍ଗଶ୍ଵରୀ ମାସରେ ଗୁରୁବାର ପୁଷ ମାସରେ ବଉଳ ଅ ମାସିବା ମାଘ ମାସରେ ଶିଳ୍ପଞ୍ଚମୀ ପଡ଼େ ଫାଲଗୁନ ମାସରେ ଦୋଳପୂର୍ଣ୍ଣମା ଚୈତ୍ର ମାସରେ ଚୈତ୍ରପ୍ରବ ବାର ପୈଶାଖ ମାସରେ ନରେନ୍ଦ୍ର ଯାତ୍ରା ଜ୍ୟେଷ୍ଠ ମାସରେ ସାବତ୍ରୀ ବତ ଦେବସ୍ନାନ ପୂର୍ଣ୍ଣିମା ଆଷା ମାସରେ ଗୁଣ୍ଡିଚା ଯାତ୍ରା ଶ୍ରାବଣ ମାସରେ ରାକ୍ଷୀ ବନ୍ଧନ ଭାଦ୍ର ମାସରେ କୃଷ୍ଣ ଜନ୍ମ ଏପରି ବାର ମାସରେ ତେର ପର୍ବ ପଡ଼ିଥାଏ ସେଥିଲାଗି ଆମର ଓଡ଼ିଆ ଭାଷାକୁ ସମସ୍ତେ ଗୁରୁତ୍ୱ ଦେଇଥାଉ